ଏବେ ବେକାରୀ ସମସ୍ୟା ବଢ଼ି ଚାଲିଛି ଯୁବଗୋଷ୍ଠୀ ମଧ୍ୟରେ ଆଉ ଏଇଠି ସରକାର ତାଙ୍କର ନୂଆ ଯୋଜନା କରିବା ଉଚିତ୍ ଇଣ୍ଡଷ୍ଟ୍ରି ଖୋଲିବା ଦରକାର ତା'ହେଲେ ବହୁତ ଲୋକକୁ କାମ କରିବା ପାଇଁ ଉତ୍ସାହ ଦବା ଉଚିତ୍ ଏଥିରେ ବହୁତ ଲୋକବି ଟଙ୍କା ଉପାର୍ଜନ କରିପାରିବେ ଆଉ କେତେ ଚାକିରି ନିଜର ଭରଣପୋଷଣ କରିପାରିବେ ବେକାରି ରହିବେନି ବେକାରୀ ରହିଲାବେଳକୁ ଲୋକମାନେ ଚୋରେଇ ଚାରେଇ ମେନ୍ କରି କୋଡ଼ିଏ ବାଇଶି ବର୍ଷର ପିଲାମାନେ ଅଧା ପାଠ ପଢ଼ିକି ରହିଯାଉଛନ୍ତି ସେମାନେ ଚୋରିଚାରି କରିବାରେ ବ୍ୟସ୍ତ ରହୁଛନ୍ତି ଯେତିକ ଖରାପ କାମ ମଦ ଗଞ୍ଜେଇ ଯେତିକ ଇଲିଗାଲ୍ କାମ କରୁଛନ୍ତି ସେମାନଙ୍କର ଚାକିରିର କିଛି ବ୍ୟବସ୍ଥା ରହୁନି ବୋଲି ସରକାର ଏସବୁ ଦୃଷ୍ଟି ଆକର୍ଷଣ କରୁନାହାନ୍ତି ବୋଲି ଏସବୁ ବଦମାସି ବଢ଼ିଚାଲିଛି ତେଣୁ କରି ସରକାରଙ୍କର ଦୃଷ୍ଟି ଆପେକ୍ଷା ଆପେକ୍ଷ କରିବା ଉଚିତ ଏଥିରେ ସରକାର କେମିତି ନିଯୁକ୍ତି ଦେବେ ଅନ୍ୟମାନଙ୍କୁ ଆଉ ବହୁତ ଲୋକବି ଉତ୍ସାହ ହେବେ ଖୁସି ପାଇବେ ଚାକିରି କଲେ ତାଙ୍କର ଭରଣପୋଷଣ କରିପାରିବେ ସରକାର ଏମିତି ସୂଚନ ଯୋଗାଡ଼ ସବୁ କରାଇଦେଲେ ଲୋକ ମାନଙ୍କ ସହିତ ଯୋଗାଯୋଗ ରଖିଲେ ସେମାନେ ଖୁସି ହେବେ ଉପକୃତ ହେବେ କିଛି ବି ତାଙ୍କର ଇଲିଗାଲ୍ କାମ ସବୁ ବନ୍ଦ ହେବ ଓଡ଼ିଶାରେ ପୃଥିବୀରେ ଆମର ଭଲ ସବୁ ଚାଲିବ ଲୋକମାନେ ରୋଜଗାର କଲେ ସେମାନେ ବହୁ ଶିକ୍ଷିତ ବି ହେବେ ସେମାନେ କଳକାରଖାନା ଇଣ୍ଡଷ୍ଟ୍ରି ସବୁ ଖୋଲିଲେ ସେଥିରେ ସବୁ ଯୋଗ କଲେ ଭଲ